ଆମ ଜିଲ୍ଲାର ବା ଆମ ଏରିଆର ଜନବହୁଳ ସ୍ଥାନ ହେଉଛି ବଉଦ ସହର ବଉଦ ସହରର ଜନସଂଖ୍ୟା ଅର୍ଥନୀତି ଭିତ୍ତିଭୂମି ବହୁତ ପ୍ରାଚୀନ ଜନସଂଖ୍ୟା ଅଧିକ ସେଥିପାଇଁ ଏହା ଜିଲ୍ଲାର ସଦରମହକୁମା ଭାବରେ ବିବେଚନା କରାଯାଏ ଏହାର ଜନବହୁଳତା ଏବଂ ଅର୍ଥନୀତି ଲୋକମାନଙ୍କର ସ୍ଥାନୀୟ ଲୋକମାନଙ୍କର କାରିଗରୀ ବ୍ୟବସାୟ ଏହାକୁ ସମୃଦ୍ଧ କରିପାରିଛି ଏହାର ଭିତ୍ତିଭୂମି ଅତି ସଂସ୍କୃତି ଅତି ପ୍ରାଚୀନ କାରଣ ଏହି ଜିଲ୍ଲା ଅନେକ ଉନ୍ନତ ହୋଇବାରେ ଏଇ ସହର ସହଯୋଗ କରିତେ